ଆଜିକାଲି ତ ପ୍ରାୟତଃ ବେଶି ଲାଇନ କଟୁନି ବେଶି ଲାଇନ କଟେ ଖରାବେଳେ ଖରାଦିନିଆ ଯେଉଁଟାକି ବୈଶାଖ ମାସ ପୁରା ପ୍ରବଳ ଖରା ହଉଥିବ ଲାଇନ ବେଳେବେଳେ କାଟି ଦିଅନ୍ତି ଘଣ୍ଟା ଘଣ୍ଟା ଧରି ଲାଇନ କାଟି ଦିଅନ୍ତି ଆଉ ଦବା ଦିଅନ୍ତିନି କିମ୍ବା ଟ୍ରାନ୍ସଫର୍ମର ପୋଡ଼ିଯାଏ ପୋଡ଼ିଗଲେ ଆଠଦିନ ଦଶଦିନ ଲାଇନ ଆସିବା ଆସେ ନାହିଁ ତେଣୁ ସେତେବେଳେ ବହୁତ ହଇରାଣ ହରକତ ହୋଇଥାଉ ଆଉ ଆମର ଆଜିକାଲି ତ ଘର ଘରିକା ସବୁ ଇନଭର୍ଟର ହେଇଗଲାଣି ଇନଭର୍ଟର ସବୁ ଚାର୍ଜ କରୁଛନ୍ତି ଲାଇନ ବସଉଛନ୍ତି ଲାଇନ ଜାଳୁଛନ୍ତି ସବୁ ଇନଭର୍ଟର ଦ୍ୱାରା କରିଦଉଛନ୍ତି ଲାଇନ ବାଲା ଇନଭର୍ଟର ଆଣୁଛନ୍ତି ତାପରେ ସୋଲାର ଇନଭର୍ଟର ବି ଆଣି ଆସୁଛନ୍ତି ଯଦି ଚାର ପାଞ୍ଚ ଦିନ ଲାଇନ ନ ଆସିଲା ତାହେଲେ ସୂର୍ଯ୍ୟକିରଣ ପାଇ ସେମାନେ ଲାଇନ ବଲ ଫ୍ୟାନ ସବୁ ଚାଲୁ କରୁଛନ୍ତି ତେଣୁ ଆଜିକାଲି ଯୁଗ ଅନୁସାରେ ଆଜିକାଲି ତ ସବୁ ଇଲେକଟ୍ରୋନିକ୍ସ ଜିନିଷ ବାହାରି ପଡ଼ିଲାଣି ଆଉ କିଛି ଅସୁବିଧା ଅନୁଭବ କରିବାକୁ ପଡ଼ୁନି ସବୁ ସୁବିଧା ହେଇଯାଉଛି ତେଣୁ କାହାର ଘରେ ଇନଭର୍ଟର ନାହିଁ ବୋଲି କହିବେନି ଆଉ ଇନଭର୍ଟର ଆମେ ଜାଳୁ କେତେବେଳେ କେମିତି ଲାଇନ କଟିଗଲା ମାତ୍ରେ ତାକୁ ଏମ ଇନଭର୍ଟର ଚଲେଇଥାଉ ନହେଲେ ତ ସବୁବେଳେ ପ୍ରାୟତଃ ଲାଇନ ରହୁଛି ଏଇ ଖରାଦିନ ହେଲା ମାନେ ଟିକେ ଅସୁବିଧା ବହୁତ ହୁଏ ଲାଇନ କଟିବା ପାଇଁ ଦିନରେ କଟିବ ତ ରାତିରେ କଟିବ ତ ସନ୍ଧ୍ୟାବେଳେ କଟିବ ଆଉ ରାତି କଟିଯାଏ ଦୁଇ ଦୁଇ ଘଣ୍ଟା ଅଢ଼େଇଘଣ୍ଟା ନେଖା କଟିଯିବ ଆସିବନି ସେତେବେଳେ ଟିକେ ହଇରାଣ ହବାକୁ ଆମକୁ ପଡ଼ିଥାଏ